ଆମ ଦେଶର ଶାନ୍ତି ଆଉ ସୁରକ୍ଷାକୁ ବଜାୟ ରଖିବାକୁ ହେଲେ ଆମ ଦେଶର ସୁରକ୍ଷା ଦାୟିତ୍ୱରେ ରହିଥିବା ପୋଲିସ କର୍ମଚାରୀ ଓ ଆମ ଦେଶର ନାଗରିକମାନଙ୍କୁ ହାତ ମିଶାଇ କାମ କରିବାକୁ ହେବ ଆମ ଆଇନ ସୁରକ୍ଷାରେ ରହିଥିବା ପୋଲିସ କର୍ମଚାରୀଙ୍କୁ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇ ଯାହା ଆଇନ ଅନୁଯାୟୀ ସଠିକ ସେହି ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିବ ହେଲେ ଯାଇ ଆମ ଦେଶରେ ବଢ଼ୁଥିବା ଅପରାଧକୁ ଆମେ କିଛି ମାତ୍ରାରେ ରୋକି ପାରିବା ଆଉ ବଢ଼ୁଥିବା ଅପରାଧକୁ ରୋକିବାକୁ ହେଲେ ସଠିକ ଭାବରେ ସଠିକ ଲୋକକୁ ସଠିକ ଦଣ୍ଡ ବ୍ୟବସ୍ଥା କରିବାକୁ ହେବ କେବଳ ଯେ ପୋଲିସ ଚାହିଁଲେ ଆମ ଦେଶର ଶାନ୍ତି ଆସିବ ନାହିଁ ତାହା ନୁହେଁ ଆମେ ଦେଶର ଶାନ୍ତି ପାଇଁ ଆଇନ ଅଧିକାରୀ ଲୋକ ଓ ରାଜନୈତିକ ଲୋକ ମାନଙ୍କର ସହଯୋଗ ବି ଲୋଡ଼ା ହେବ